ପଶୁପାଳନରେ ସାଧାରଣତଃ ଆମେ ଛେଳି ପାଳନ କରିଥାଉ କାରଣ ଛେଳି ଆମକୁ ବହୁତ ସାହାଯ୍ୟ କରିଥାଏ କୌଣସି ବିବାହ ବ୍ରତ କିମ୍ବା କିଛି ଘର କାମରେ ପଇସା ଅସୁବିଧା ହୋଇଥିଲେ ଆମେ ଛେଳିକୁ ବିକ୍ରୟ କରିକି ସେ କାମକୁ ସମ୍ପୂର୍ଣ୍ଣ କରିଥାଉଁ ଅଥବା ଛେଳି ଚଳାଇବା ପାଇଁ ଆମ ଅଞ୍ଚଳରେ ବହୁତ ପଡ଼ିଆ ଅଛି ସେଥିପାଇଁ ଆମେ ଛେଳି ପାଳନ କରିଥାଉଁ ଏବଂ ଆମ ଘରର କିଛି ଅସୁବିଧା ହେଲେ ଛେଳିକୁ ବିକ୍ରୟ କରିକି ଆମ ଘରର ଅସୁବିଧା ସୁବିଧାରେ କ'ଣ ବିକ୍ରି କରିକି ଆମେ ସେ କାମକୁ ସମ୍ପୂର୍ଣ୍ଣ କରିଥାଉ ସେଥିପାଇଁ ଆମ ଆମେ ଛେଳିପାଳନ କରିବାରେ ବହୁତ ଆଗ୍ରହ କରିଥାଉଁ